ମୁଇଁ ମୋର ମାମଁ ଘରକେ ବିହାକରି ଯାଇଥିଲି ସେନ ଗୋଟେ କ୍ୟାମେରାମ୍ୟାନ୍ ସେ ମୋର ମାମଁ ଆରୁ ମୋର୍ ମେର୍ ଫଟୋ ଉଠଉ ଥିଲା ଆ ମୁଁ ସେତେବେଳେ ମୋତେ ଚଉଦ ବରଷ ହଉଥିଲା ଆରୁ ସେନ ଦେଖିଲି ଯେ ସେ କ୍ୟାମେରାମ୍ୟାନ ଫଟୋମାନ କେନ୍ ଉଠଉ ଥିଲା ସେଇଟା ଭଲ ଦିଶୁ ଥିଲା ଆର୍ ମୁଇଁ ଭାବିଲି ଯେ ମୁଇଁ ଗୁଟେ ବିଲି ଏନ୍ତା ଫଟୋ ଉଠେ ପାର୍ମି କା ବୋଲିିକରି ଆରୁ ତାର୍ ପରେ ସେ ବିହାଗନୁ ଘରକେ ଆଲୁ ବଲେ କିିନେ ସେ ମୁଁ ଘରେ ଜିତ କଲି ଯେ ମୋତେ ଗୋଟେ କ୍ୟାମେରା ଅବା ଫୋନ୍ଟେ ଘିନି ଦିଅ ବୋଲିିକରି ଯେ ସେ ଘର ଲୋକ କହିଲେ କି ତୁ ଛୁଆ ଅଛୁ ତତେ ଇହାଦେ ଫୋନ୍ ଘିିନି ଦମୁ ବୋଇଲେ ଫେର୍ ମୋ ଯେତବେଳେ କଲି ମୋତେ ଫୋନ୍ଟି ଘିନ୍ ଦେଇଥିଲି ଆଉ ଯେତେବେଳେ ଫୋନ୍ ମୋତେ ଘିିନି ଦେଲି ସେଥିର ଔଷଧ ଲାଇଁ ଔଷଧ ହି କରି ସାଙ୍ଗ ମନ ସାଙ୍ଗେ ଆମେ ସେ ଛେଲିଆ ପାହାଡ଼କେ ଯାଇଥିଲୁ ଆର୍ ସେଠାନେ କିନେ ଗୁଟେ ମୁଇଁ ଦେଖିଲି ଯେ ଗୋଟେ ଚିରେ ଟେ ସେ ମୟା ଖୋଜି ସେ ଯେ ସେ ଫଟୋ କେ ବିଲ ମୁଁ ଉଠାମି ବୋଲିକରି ମୁଁ ଉଠାଲି ଆର୍ ସେଇଟା ହେଲା ମୋର ପହିଲା ଫଟୋଗ୍ରାଫି ଯେନ୍ଟାରେକି ଚେରେ ଗୁଟେ ମାଜା ଖୋଜଥିଲା ଆର୍ ସେ ଫଟୋ କେ ମୋର ସାଙ୍ଗମାନଙ୍କୁ ମୁଇଁ ଦେଖାଲି ତାର୍ ପରେ ସେ ଘର ଲୋକକେ ବିଲ ମୁଇଁ ଦେଖାଲି ତାର୍ ପରେ ସେ ଘର ଲୋକ ଦେଖିକରି ବି ଭଲ ବଇଲି ତାର୍ ପରେ ମୁଇଁ ସେ ଫୋନ୍ ରଖିଥିଲିି ଆର୍ ତାର୍ ପରେ ସେ ଯେନ୍ ଫଟୋ ଉଠାଇଥିଲି ସେଇଟା ସେ କ୍ୟାମେରାମ୍ୟନ୍ କେ ବି ମୁଁ ଦେଖାଲି ସେ କ୍ୟାମେରାମ୍ୟନ୍ ବି କହିଲା ଯେ ତୁମେ ଭଲ ଫଟୋ ଉଠାଇ ଆନୁଛ ବୋଲିରି ଆର୍ ସେ କହିଲା କି ତୁମେ ମିଶିବ କାଁ ବିହାଘର ମନକୁ ଫଟୋ କର୍ବାର୍ ଲାଗି କହିଲା କି ମୋତେ କମ୍ ବରଷ ହେଉଛ ବଲେ ମୁଇଁ ପଛା ମୁଇଁ ଫଟୋ କରିଛି ମୁଁ ବୋଲି କରି ମୁଁ କହିଲି ତାର୍ ପରେ ସେ ଫୋନ୍ ଯେନ୍ ରଖିଥିଲେ ସେଥିର ନହେଲେ ମୁଁ ଅଲଗା ଅଲଗା ଜାଗା ମାନଙ୍କୁ ଯୋଉଥିଲି ସାଙ୍ଗମାନଙ୍କ ସାଙ୍ଗେ ଆର୍ ଫଟୋ ମାନେ ଉଠଉଥିଲି ଆର୍ ସେ ଫଟୋମାନଙ୍କୁ ମୁଇଁ ଫେସବୁକ୍ରୁ ପୋଷ୍ଟ କରୁଥିଲି ସେଥିରେ ଲୋକମାନେ କମେଣ୍ଟ କରୁଥିଲି ଲାଇକ୍ ବି ଦଉଥିଲି ସେ ଫେସବୁକ୍ ଫଟୋର କମେଣ୍ଟ ଦେଖିବ ମୋତେ ବହୁତ ଭଲ ଲାଗୁଥିଲା ଆର୍ ସେଦିନ ବୋଲି ମୁଁ ଗୁରୁତୁଟେ ଫଟୋ ଅଲଗା ଅଲଗା ଜାଗା ମାନଙ୍କୁ ଯାଉଥିଲି ସେଥିରୁ ହେଲା ଯେ ମୁଁ ନର୍ସିଂ ନାକେ ଖାଜିଥିଲି ଆର୍ ସେଠାନେ ମହାପୁରୁ ମନର ଫଟୋ ବିଲ ଉଠାଇଥିଲି ଆରୁ ଫେସବୁକ୍ରେ ମୁଇଁ ଛାଣିଦେଲି ଆର୍ ସେଥିରେ ବି ଲୋକମାନେ ବେଶୀ ଲାଇକ୍ ଦେଲେ କମେଣ୍ଟ କଲି ସେ ତାର୍ ପରେ ମୁଇଁ କିିନ୍ ଯେତେବେଳେ ମୋତେ ଅଠର ବରଷ ହେଲା ସେତେବେଳେ ମୁଇଁ ସେ କ୍ୟାମେରାମ୍ୟନ୍ ପାକେ ଗଲି ଆରୁ କିିନି ମୁଇଁ ତୁମର ସାଙ୍ଗେ ମିଶମି ଆରୁ ବିହାଘର ଫଟୋ ମାନକୁ ମୁଇଁ ଯିମି ବୋଲି କରି ତା'ର କହିଲି ସେ ମୋତେ କହିଲା ହଁ ବୋଇଲେ ଆରୁ କିନି ସେ ତାକର ମାଲିକରୁ କ୍ୟାମେରା ଗୁଟେ ମୋତେ ଦେଲା ଆରୁ ମୁଇଁ ଏନ୍ତା ବିହାକରମୁ ମନକୁ କ୍ୟାମେରା ଧରିିକରି ମୁଇଁ ଫଟୋ ଉଠାଇ ଯାଏ ତ ଉଠାଇ ସାରିଲା ପରେ ଇହାଦେ ମୋତେ ତେଇଶି ପରେ ଯେତେବେଳେ ହେଲା ମୁଇଁ ଇହାଦେ ମୋର ଗୁଟେ ବହୁତି କ୍ୟାମେରା ଅଛେ ଆରୁ ମୋର୍ ଅଣ୍ଡରରେ ଗୁରୁତୁଟେ ଲୋକମାନେ କାମ କରୁଛନ୍ ଆର୍ ସେ ପିଲାମାନକୁ ମୁଇଁ ପଇସା ଦେସି ଆର୍ ସେମାନେ ବି ବିହାଘର ମନକୁ ଯିଏସନ୍